ମୋର ପ୍ରିୟ ଋତୁ ହେଲା ଶୀତ ଋତୁ ଏହାକୁ ମୁଁ ପସନ୍ଦ କରେ କ'ଣ ପାଇଁନା ସେହି ଶୀତ ଋତୁରେ କ'ଣ କରେ ଶୀତ ଆସିବା ମାତ୍ରେ ଡ୍ରେସ୍ ପତ୍ର ଘୋଡ଼ିଘାଡ଼ି ହୋଇ ପିନ୍ଧୁ ଏବଂ ରାତିର ଶୋଇବାଟା ବି ବହୁତ ଆରାମ ଲାଗେ ଘୋଡ଼ିଘାଡ଼ି ହୋଇ ଶୋଇବୁ ଏବଂ ସକାଳ ସକାଳ କଅଁଳିଆ ଖରାରେ ଖରା ପୁଉଁ ଏବଂ ନିଆଁ ଜାଳି ବସୁ ସେଇଠି ବହୁତ ମୁଁ ଶୀତଟାକୁ ଅନୁଭୂତିକି ଦିଏ ଏବଂ ସେହି ସମୟରେ ପରିବା ବିଭିନ୍ନ ପ୍ରକାର ପରିବା ମିଳେ ପରିବା ବିଭିନ୍ନ ପ୍ରକାର ପରିବାରେ ଖାଇବାର ଟେଷ୍ଟ ବି ପୁରା ଅଲଗା ବହୁତ ଦାମ ବି କମଥାଏ ତେଣୁ ଶୀତ ଋତୁ ମୋତେ ବହୁତ ପସନ୍ଦ